ଇଂରାଜୀ କବିତା ଷ୍ଟପିଂ ବାଏ ଉଡ଼ସ୍ ଅନ୍ ଏ ସ୍ନୋଇ ଇଭିନିଂ ରବର୍ଟ ଫ୍ରସ୍ଟ ଲେଖା ସେ ଏତେ ହୃଦୟସ୍ପର୍ଶି ଯେ ହେଇଥିଲା କି ସେ କେମିତି କର୍ତ୍ତବ୍ୟଟାକୁ ସେ ବହୁତ ବଡ଼ ବୋଲି ଭାବିଥିଲେ ଯେତେବେଳେ ସନ୍ଧ୍ୟା ସମୟରେ ଏକ ନିକାଞ୍ଚନ ଜଙ୍ଗଲ ମଧ୍ୟ ଦେଇ ସେ ଅତିକ୍ରମ କରୁଥାନ୍ତି ସେତେବେଳେ କେମିତି ଉପରୁ କୁହୁଡ଼ି ଏବଂ ତୁଷାରପାତ ହେଉଥାଏ ସେ ଏତେ ସୁନ୍ଦର ଶବ୍ଦ କରୁଥାଏ ଘୋଡ଼ା ମଧ୍ୟ ବସିଥିବା ଘୋଡ଼ା ସେ ମଧ୍ୟ ଚାହିଁଲେନି ଘୋଡ଼ା ନିଜେ ରହିଯାଉଥାଏ ଯେ ସେ ତାକୁ ଉପଭୋଗ କରିବାକୁ କିନ୍ତୁ କବି ନିଜେ ତାଙ୍କୁ ଉପଭୋଗ କରିବାକୁ ଦେଇନଥାନ୍ତି କାରଣ ସେ ନିଜେ କର୍ତ୍ତବ୍ୟନିଷ୍ଠ ସେ ଚାହୁଁଥିଲେ ଯେ ଆହୁରି କେତେ ଗୁଡ଼ିଏ ଜିନିଷ ଅଛି ଯେଉଁଟାକି ଆଗରେ ପଡ଼ିଛି ପଥ ଆହୁରି କେତେ ଯେ ବାକି ଚାଲିବି ଚାଲିବି ନ ପଡ଼ିବି ଥକି ମୁଜିବା ଆଗରୁ ଆଖି ଏଇ ଯେଉଁ ସେନ୍ସରେ ସେ ଲେଖିଥିଲେ ଯେ କିଭଳି ସେଇଟା ଗୋଟିଏ ଭଲ କବିତା ସେ ସବୁ ସେ ଏଣ୍ଡିଙ୍ଗ କରିଛନ୍ତି ଯେଉଁଟା ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍ ତେଣୁ ତାଙ୍କର କର୍ତ୍ତବ୍ୟ ସେଇଟା ହିଁ ବଡ଼ ଜିନିଷ ହୋଇଛି